ଓଡ଼ିଶାର ମନୋରଞ୍ଜନ ଶିଳ୍ପମାନେ ଫିଲିମ୍ କରୁଛନ୍ତି ଓ ଯାତ୍ରାଫାତ୍ରା କରିକି ପଇସା ଇନକମ୍ କରୁଛନ୍ତି ଆଉ ଘରେ ସ୍ତ୍ରୀ ଲୋକମାନେ ଘରେ ବସିକି ରେସିପି କରିକି ରୋଷେଇ କରିକି ପଇସା ଇନକମ୍ କରନ୍ତି ଓ ଝିଅମାନେ ଟିକଟକ୍ କରିକି ୟୁଟବ୍ରେ ଛାଡ଼ିକି ମଧ୍ୟ ପଇସା ଇନକମ୍ କରୁଛନ୍ତି ଓ ପାରିବାରିକ ବିଷୟରେ ଫିଲିମ ଯାକ ୟୁ ୟୁଟ୍ୟୁବ୍ରେ ଛାରିକି ମଧ୍ୟ ଲୋକର ମନରଞ୍ଜନ କରୁଛନ୍ତି ଏହିରେ ବି ବି ପଇସା ଇନକମ୍ ହେଉଛି ଆଉ ବହୁତ ପ୍ରକାର ଇଏରେ ଶିଳ୍ପପତି ମାନେ ପଇସା ଇ ଅର୍ଥ ଅର୍ଜନ କରୁଛନ୍ତି